ମୋର ସର୍ବକାଳୀନ ପ୍ରିୟ ରନ୍ଧନ ହେଉଛି ଆଳୁ ତରକାରୀ ମୋତେ ଏଥିପାଇଁ ଆଳୁ ତରକାରୀ ଭଲ ଲାଗେ ମିଠାରେ ହେଉ କିମ୍ବା ଭାତରେ ହେଉ ମୋତେ ଆଳୁ ତରକାରୀ ବହୁତ ଭଲ ଲାଗେ ମୁଁ ଆଳୁ ତରକାରୀ ଲଗାଇକି ଖାଏ ଯେଉଁ ପିଠାରେ ଲଗାଇକି ଖାଏ ଆଉ ଭାତରେ ବି ଖାଏ ଆଳୁ ତରକାରୀ ଆଳୁ ତରକାରୀର ସ୍ଵାଦ ମୋତେ ବହୁତ ଭଲ ଲାଗେ ଯାହାଫଳରେ ମୋତେ ବହୁତ ଭଲ ଲାଗେ ଆଳୁ ତରକାରୀ ଖାଇବାକୁ ଆଉ ଆଳୁ ତରକାରୀ ଏଥିପାଇଁ ମୋତେ ଭଲ ଲାଗେ କାରଣ ମାନେ ବାଟଣକୁ ପୁରା ଭଲସେ ପୁରା କଷି କଷି କଷି ପୁରା ଆଳୁକୁ ପକେଇବା ଆଳୁ ଯେତେବେଳେ ପକାଯାଇ ତା'ପରେ କଷିବ କଷିକି ତା'ପରେ ପାଣି ପୁରା ହେବ ପୁରା ଆଳୁ କରିଦେବେ ପୁରା ଫୁଟା ହେବ ମାନେ ଆଳୁ ତରକାରୀ ମୋତେ ବହୁତ ଭଲ ଲାଗେ ଆଉ ଆଳୁକୁ ମୁଁ ମୋତେ ଭିତରେ ବହୁତ ଭଲ ଲାଗେ ମୁଁ ଆଗେ ଟେଷ୍ଟି କରିବି ଟେଷ୍ଟ୍ କରିବି ତା'ପରେ ଭାତରେ ଲଗାଇ ଖାଇବି ତା'ପରେ ପିଠା ଲଗାଇ ଖାଇବି ଆଉ ମୋତେ ଆଳୁ ଚାକିରି ବହୁତ ଭଲ ଲାଗେ